ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ଶାସନ ଛଡ଼ା ମୁଖିଆ ଏବଂ ଗ୍ରାମପଞ୍ଚାୟତ ମାନଙ୍କର ଶାସନ ବୋଧହୁଏ ବେଶୀ ମାତ୍ରାରେ ପ୍ରଚଳିତ ହେଉଥାଏ ଦୁର୍ବଳ ସରକାରୀ ସେବା କାହିଁକିନା ସରକାରଙ୍କର ସେବା ବୋଧ ହୁଏ ଗ୍ରାମାଞ୍ଚଳକୁ ପହଞ୍ଚିପାରିନାହିଁ ସହର ପର୍ଯ୍ୟନ୍ତ ବେଶୀ ଉପଲବ୍ଧ ହୋଇଥାଏ ପରିବେଶ ଅବକ୍ଷୟ ଯେମିତିକି ଆମ ଗାଁ ଗାଁରେ ଯେତେବେଳେ ବର୍ଷା ନହୋଇଥାଏ ସେତେବେଳେ ଆମ କୃଷକମାନେ ବହୁତ ହଇରାଣ ହରକତ ହୋଇଥାଆନ୍ତି ସ୍ୱାସ୍ଥ୍ୟର ଅସମାନତା ଯେମିତିକି କାହାକୁ କାହାକୁ ତ ବହୁତ ବଡ଼ ରୋଗ ବେମାରୀ ହୋଇଯାଇଥାଏ ଜଣ୍ଡିସ୍ ଏବଂ ମ୍ୟାଲେରିଆ ଆଦି ଜ୍ୱରରେ ପଡ଼ିବା ମାତ୍ରେ ସେମାନେ ଚିକିତ୍ସା ପାଇବାର ସମ୍ଭାବନା ବହୁତ କମ୍ ଥାଏ କାହିଁକିନା ଗ୍ରାମବାସୀମାନେ ଏତେ ରୋଜଗାରିଆ ହୋଇନଥାନ୍ତି ଗାଁ ଗାଁରେ ଝଗଡ଼ାଝାଟି ଲାଗି କିଛି କ୍ଷୟକ୍ଷତି ମଧ୍ୟ ହୋଇଥାଏ ସାମାଜିକ ଅଶାନ୍ତି ମଧ୍ୟ ଲାଗି ରହିଥାଏ ଏବଂ ରାଜନୈତିକ ନିର୍ବାଚନ ଆଦିରେ ଅବହେଳା ଯୋଗୁଁ ଲୋକମାନେ ବହୁତ ହଇରାଣ ହରକତ ହୋଇଥାନ୍ତି